ମୋର ଗ୍ରାମରେ ଥିବା ବିଦ୍ୟାଳୟରେ ମୋର ଶ୍ରେଣୀଗୃହ ଥିଲା ସେ ସେଠାରେ ମୁଁ ପଢ଼ିଥିବା କିଛି ପୁସ୍ତକର ନାମ ହେଉଛି ବର୍ଣ୍ଣବୋଧ ଛବିଳ ଇଂରାଜୀ ଶିକ୍ଷା ଏବଂ ଛବି ବହି